ଏବେ ତ ଫ୍ଲିପକାର୍ଟ ରେ ସବୁ ନୂଆ ନୂଆ ଜିନିଷ ଆସିଲାଣି ତ ମୋତେ କ୍ୱାଲିଟି ଗୁଡ଼ାକ ଭଲ ଲାଗୁଛି କାର୍ଟ ରେ ଯେଉଁ ଆଡ଼ କରିଥିଲି କ୍ୱାଲିଟି ଗୁଡ଼ାକ ଭଲ ଲାଗୁନି ମୁଁ ଚାହୁଁଛି ଏଥିରୁ କିଛିଟା କାଟିଦେବି ଡ୍ରେସ ଟା କାଟିଦେବି ଆଉ ଚପଲ ଟା ଆଉ ଇଅରକଡ଼ କଟିଦେବି ଆଉ ଏ ମୋବାଇଲ ଫୋନ୍ ବି କାଟିଦେବି ଏବେ ସରିଲା